ଗାଁ ଗହଳିର ଲୋକମାନେ ଚାଷକୁ ସବୁ ତାଙ୍କର ଜୀବନଶୈଳୀ ତାଙ୍କର ଲକ୍ଷ୍ମୀ ଆଦାୟନ ରାସ୍ତା ସେଟା ହିଁ ତାଙ୍କର ଗୋଟେ ମୂଲ୍ୟ ଥାଏ ଯେଉଁଟା କି ଚାଷରେ ତାଙ୍କର ସବୁ ପଇସାପତ୍ର ଇତ୍ୟାଦି ଖର୍ଚ୍ଚ କରିଥାନ୍ତି ଏବଂ ସେଥିରେ କିଛି ଲାଭ ପାଇଲେ ସେ ତାଙ୍କ ଘର ଜମିବାଡ଼ି ଇତ୍ୟାଦି ଚାଷ କାମରେ ବା ଅନ୍ୟାନ୍ୟ କାମରେ ହିଁ ଲଗାଇ ଥାଆନ୍ତି ସେ ଯେଉଁ ଟଙ୍କା ଆଦାୟ କରିଥାଆନ୍ତି ସେଇଟା ଚାଷୀମାନଙ୍କର ଗୋଟେ ମୁଖ୍ୟତଃ ଗୋଟେ ପଇସା ରୋଜଗାରର ରାସ୍ତା ଥାଏ ଯେଉଁଠି କି ଯେଉଁ କୃଷକମାନେ ଚାଷୀର କିଛି ଲାଭ ପରେ ନିଜ ଘରମାନେ ଗାଁକୁ ସବୁ ଭଲରେ ସମ୍ପ୍ରଦାୟ କରିଥାଆନ୍ତି ଚାଷୀ ଯୁବକମାନେ ନୂତନ ଚାଷ ବଢ଼ାଇବା ବଢ଼ାଇ ବଢ଼ାଇ ବଢ଼ାଇ ବଢ଼ାଇ କରିଥାଆନ୍ତି କି ଆଜି ଧାନ ଖଳା କି କାଳେ ମୁଗ ବିରି କୋଳଥ ଇତ୍ୟାଦି ଅନ୍ୟନ୍ୟ ବଢ଼ାଇ ବଢ଼ାଇ ବଢ଼ାଇ ବଢ଼ାଇ ଚାଲିଥାଏ ସେହି ଅନୁସାରେ ସେମାନେ ଛୋଟ ଚାଷୀରୁ ବଡ଼ ଚାଷୀ ବଡ଼ରୁ ଆଉ ଟିକେ ବଡ଼ ଆଉ ଟିକେ ବଡ଼ କେଉଁଥିରେ ନଳକୂପ ପଇସା ଆଦାୟ କରି ସେ ଚାଷ ପଇସାରେ ତ କେହି ଟ୍ରାକ୍ଟର କିଣିଥାଏ ଜମି ଯୋତା ଯୋତି ଇତ୍ୟାଦି କୃଷକ କାମରେ ବ୍ୟବହାର କରିବା ପାଇଁ ନୀତି ଗାଁ ଗହଳିର ସବୁ ଚାଷୀମାନଙ୍କୁ ଚାଷ ଦ୍ୱାରା କିଛି ବେନିଫିଟ୍ ଏବଂ କିଛି ଆଦାୟ ପଇସା ମୁଁ ଦେଇଥାଏ